ଆମ ଦେଶରେ ଉପଲବ୍ଧ କରୁଥିବା ଡାକ୍ତରଖାନା ଠାରୁ ଆମେ ଆଗ ଅପେକ୍ଷା ଆମେ ଏବେ ସବୁକିଛି ସହଜ ଓ ସହଯୋଗ ମିଳୁଥିବା ଆଗ ଆଗ ଅପେକ୍ଷା ଆଗରୁ ଆମେ ନିଜେ ରୋଗରେ ପଡ଼ିଲେ ନିଜେ ବହୁତ ଚିନ୍ତାରେ ଅବସ୍ଥାରେ ଆମେ ମେଡ଼ିକାଲ ଯାଇପାରୁଥିଲୁ ଯାଇପାରୁନଥିଲୁ ଏବେ ସୁବିଧା ହେଲାଣି ମେଡ଼ିକାଲ ତରଫରୁ ଗାଡ଼ି ଆସି ଆମ ନିଜ ଘରୁ ନିଜ ସ୍ତରରୁ ନିଜେ ସୁରକ୍ଷାରେ ନେଇକି ଆମ ମେଡ଼ିକାଲରେ ଆମକୁ ପହଞ୍ଚାଇ ଦେଇଥାଏ ଏବେ ଏବେ ସ୍ତରରେ କୋଭିଡ଼ ମହାମାରୀ ସମୟରେ ଆମେ ନିଜେ ଡାକ୍ତରଖାନା ନିଜେ ଯାଇ ବହୁତ କଷ୍ଟରେ ଲାଇନ କରି ବହୁ ଭୟଙ୍କର ଆମେ ନିଜେ ସ୍ତରରେ କାରଣ ଆମ ରୋଗ ଅନ୍ୟଠାରୁ ଅନ୍ୟରୋଗଠାରୁ ଡିଆଁ ରୋଗ କରୋନା କୁ ପଳାଏ କାଳେ ପଳାଇ ଆମେ ସେହି ଅସୁବିଧାର ଭୟ କରୁ କାରଣ ଆମେ ସମସ୍ତେ ମାସ୍କ ପିନ୍ଧି ନିଜେ କରୋନାକୁ ଯାଇଥାଉ ସ୍ୱାସ୍ଥ୍ୟ ସମାବେଶରେ ହେଲେଣି ଆମ ଅଞ୍ଚଳରେ ଗୋଟିଏ ମେଡ଼ିକାଲ ଖୋଲିଲେ ମେଡ଼ିକାଲ ହେଲେ ଭଲ ଡାକ୍ତର ଖଣ୍ଡେ ଆସିଲେ ଆମ ନିଜ ଖୁସି କାରଣ ଆମେ ନିଜେ ବାହାରକୁ ଯାଉ କିମ୍ବା ବାହାରକୁ ଯାଉଛୁ ପୁଣି ଭଲ ମେଡ଼ିକାଲ ପାଇଁକି ମେଡ଼ିକାଲରେ ଭଲ ଡାକ୍ତର ହେଲେ ଆମ ନିଜକୁ ସୁରକ୍ଷିତ କରିପାରୁ